ଆମ ଆମ ଫସଲର ଆମେ ଉତ୍ପାଦନ କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ସାର ବ୍ୟବହାର କରିଥାଉ ଯେମିତି ଆମେ ଦୋକାନକୁ ଯାଉ ଆମ ଫସଲର କେମିତି ଉନ୍ନତି ହେବ ଆମ ଚାଷ କେମିତି ଭଲ ହେବ ଯେମିତି ଆମ ଫସଲରେ କିଛି ପୋକ ନ ଲାଗିବା ପାଇଁ ସେଥିଲାଗି ଆମେ ଯାଉ ଦୋକାନକୁ ବିଭିନ୍ନ ପ୍ରକାର ସାର ଆଣୁ ଯେମିତି ଦୋକାନରେ ବିଭିନ୍ନ ପ୍ରକାର ସାର ଆଜିକାଲି ତ ବିକ୍ରି ହେଲାଣି ରାସାୟନିକ ସାର ଜୈବିକ ସାର ଏମିତି ସବୁ ବିଭିନ୍ନ ପ୍ରକାର ସାର ବିକ୍ରି ଯେହେତୁ ଆମେ ସେଠୁ ବି କିଛି କିଣିକି ଆଣିକି କ୍ଷେତରେ ପକାଉ ତା'ପରେ ବି ଆମେ ଘରୁ ଆମର ଗାଈ ଖତ ଗାଈ ମୁତ ତା'ପରେ କୁକୁଡ଼ା ଲେଣ୍ଡି ଏସବୁ ଜିନିଷ ବି ସାର ଆକାରରେ ବ୍ୟବହାର କରାଯାଉଛି ଯାହା ଫଳରେ ଆମେ ଆମ ଚାଷରେ ପକାଉ ଚାଷରେ ପକାଇଲା ପରେ କିଛି ପୋକ ମରିଯାଇଥାନ୍ତି ତା'ପରେ ଭଲ ବି ଫସଲ ହୁଏ ତା'ପରେ ପାଣିର ବ୍ୟବସ୍ଥା ତ ସବୁଠୁ ବଡ଼ ନା ପାଣି ନହେଲେ ତ କିଛି ମାନେ ଫସଲ ହୋଇ ପାରିବନି ପାଣି ବିନା ବି ଜୀବନ ମାନେ ରହିବନି ଯେମିତି ସେହିଭଳିଆ ପାଣିର ବି ସୁବିଧା ଥାଏ ଆମେ ପାଣି କିଛି ପୋଖରୀ ଥାଏ କି କିଛି କେନାଲ ଥାଏ ଏହି ମାଧ୍ୟମରେ ଆମେ ପାଣିକି ଫସଲ ବା ଫସଲ ଆଡ଼କୁ ମଡ଼ାଇ ଥାଉ ତା'ପରେ ବି ଭଲ ଫସଲ ହୁଏ ଫସଲ ବି ଭଲ ହୁଏ ତା'ପରେ ଯେଉଁ ପୋକ ସେ ବି ମରିଯାଆନ୍ତି